ଆମ ରାଜ୍ୟ ଓଡ଼ିଶା ନିଜର କଳା ସଂସ୍କୃତି ଆଦି ପାଇଁ ଦେଶରେ ବିଖ୍ୟାତ ଆମ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଖୁବ ପରିଦର୍ଶିତା ଲାଭ କରିଛି ଆମ ରାଜ୍ୟର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଏହା ଓଡ଼ିଆ ହେଉଛି ଆମର ମାତୃଭାଷା ଓ ଏହା ଆମେ ଓଡ଼ିଆ ବୋଲି ଜାତୀୟସ୍ତରରେ ଗର୍ବ ଅନୁଭବ କରିଥାଉ କାରଣ ଆମ ଓଡ଼ିଆ ଭାଷାର ଏକ ଖୁବ ସୁନ୍ଦର ଇତିହାସ ଅଛି ଏହା ଅନ୍ୟ ଅନ୍ୟ ଭାଷା ମାନଙ୍କ ତୁଳନାରେ ଖୁବ ଉନ୍ନତ ପରିଲକ୍ଷିତ ହୋଇଥାଏ ଆମ ଓଡ଼ିଆ ଭାଷାର ମଧ୍ୟ କେତେକ ଉପଭାଷା ରହିଛି ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭିତ୍ତିରେ ସେଗୁଡ଼ିକ ବ୍ୟବହାର କରାଯାଏ ଏମିତି ପଶ୍ଚିମ ଓଡ଼ିଶାରେ କୌଶଳ ଓ ସମ୍ବଲପୁରୀ ଭାଷା ବ୍ୟବହାର କରାଯାଇଥାଏ ଏହି ଭାଷା ଶୁଣିବା ପାଇଁ ଏବଂ କହିବା ପାଇଁ ଖୁବ ସୁନ୍ଦର ଲାଗିଥାଏ ଏହା ସହିତ ଏହି ଭାଷା ଶୁଦ୍ଧ ଓଡ଼ିଆ ଭାଷାରେ ହଳନ୍ତ ବ୍ୟବହାର କରି ଆମେ ଯଦି କହିବା ତା'ହେଲେ ତାହାକୁ କୌଶଳିବା ସମ୍ବଲପୁରୀ କୁହାଯାଇଥାଏ ଏହା ସହିତ ପୁଣି ବିଭିନ୍ନ ପ୍ରାନ୍ତରେ ଆଦିବାସୀ ମାନେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ଭାଷା ବ୍ୟବହାର କରନ୍ତି ସେଗୁଡ଼ିକ ହେଉଛି ସାନ୍ତାଳ ଦେଶିଆ ହୋ ଇତ୍ୟାଦି ଭାଷା ଗୁଡ଼ିକ ହେଉଛି କେତେକ ଆଦିବାସୀ ଭାଷା ଆଦିବାସୀ ଶ୍ରେଣୀୟ ଲୋକମାନେ ଏହି ଭାଷାକୁ କହିଥାନ୍ତି ଏହା ବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱରୀଆ ଭାଷା ବ୍ୟବହାର କରାଯାଇଥାଏ ଏହିପରି ଭାବରେ ବିଭିନ୍ନ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଭାଷା ଭିନ୍ନ ଭିନ୍ନ ବିଭିନ୍ନ ଅଞ୍ଚଳ ଗୁଡ଼ିକରେ ବିଭିନ୍ନ ସ୍ଥାନରେ ସେମାନେ ବ୍ୟବହାର କରୁଥିବା ଭାଷା ଭିନ୍ନ ଭିନ୍ନ ରହିଛି ଏବଂ ତାଙ୍କ କହିବାର ଶୈଳୀ ମଧ୍ୟ ଭିନ୍ନ ଅଟେ ସେହିପରି ସମ୍ବଲପୁରରେ ସମ୍ବଲପୁରୀ ଭାଷା ବଲାଙ୍ଗୀରିରେ ବଲାଙ୍ଗୀରିଆ ଭାଷା ବୌଦ୍ଧରେ ବୌଦ୍ଧଆ ଭାଷା ସୋନପୁର ସୋନପୁରିଆ ଭାଷା ମଧ୍ୟପ୍ରଦେଶରେ ବଙ୍ଗାଳୀ ଭାଷା ତେଲେଙ୍ଗାନାରେ ତେଲୁଗୁ ଭାଷା ଇତ୍ୟାଦି ନିଜର ଆଞ୍ଚଳିକ ଭାଷା ଯିଏ ଯେଉଁ ଅଞ୍ଚଳରେ ଜନ୍ମ ହୋଇଛିି ସେହି ଅଞ୍ଚଳରେ ବ୍ୟବହାର ବ୍ୟବହୃତ ଭାଷାକୁ ବ୍ୟବହାର କରିଥାନ୍ତି ଏବଂ କହିଥାନ୍ତି ଏହିସବୁ ଭାଷା ମାତୃଭାଷାରେ ଅନେକ ବ୍ୟବଧାନ ରହିଛି ଏବଂ ଶିକ୍ଷାକୁ ମଧ୍ୟ ପ୍ରୋତ୍ସାହନ କରୁଛି ଯେମିତି ଆମେ ଏଇସବୁ ଭାଷା କେବଳ ନିଜ ଅଞ୍ଚଳରେ କହିବା ସମୟରେ କହିଥାଉ କିନ୍ତୁ ଆମେ ଯେତେବେଳେ ଲେଖୁଛେ ଏବଂ ବିଦ୍ୟାଳୟ ଗୁଡ଼ିକରେ ଯେଉଁ ପଢ଼ୁଛେ ଆମର ପାଠ୍ୟପୁସ୍ତକ ସବୁ ଓଡ଼ିଆ ଭାଷାରେ ଲିପିବଦ୍ଧ ଅଛି ତେଣୁ ଆମେ ଆମର ଆଞ୍ଚଳିକ ଭାଷା କହିଲେ ମଧ୍ୟ କହିଲେ ମଧ୍ୟ ଆଞ୍ଚଳିକ ଭାଷା କହିଥାଉ କିନ୍ତୁ ଆମେ ପଢ଼ିବା ବେଳେ ଓଡ଼ିଆ ଭାଷାରେ ପଢ଼ିଥାଉ ଏବଂ ଲେଖିବା ସମୟରେ ମଧ୍ୟ ଆମେ ଓଡ଼ିଆ ଭାଷାରେ ହିଁ ଲେଖିଥାଉ